ଆମ ଓଡ଼ିଶା ସରକାର ଅନ୍ୟଦେଶର ସରକାରଙ୍କ ସହିତ ଭଲ ସମ୍ପର୍କ ରଖିଛନ୍ତି ଯେମିତି କି ଦେଖିବାକୁ ଗଲେ ଆମ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯିଏ କି ଅନ୍ୟଦେଶର ପ୍ରଧାନମନ୍ତ୍ରୀଙ୍କ ସହିତ ଭଲ ସମ୍ପର୍କ ତାଙ୍କ ସହିତ ଭଲ କଥାବାର୍ତ୍ତା ହେବା ତାଙ୍କୁ ପ୍ରତ୍ୟେକ ଇଏ ପାଇଁ ପ୍ରତ୍ୟେକ କ୍ରୀଡ଼ା ହଉ ଯେକୌଣସି ଗୋଟେ ପର୍ବ ହଉ ତାଙ୍କୁ ଆମନ୍ତ୍ରଣ କରିବା ଆମ ଦେଶକୁ ତାଙ୍କ ସହିତ କିଛି ଭଲ ସମ୍ପର୍କ ରଖିବା ତାଙ୍କ ସହିତ ଭଲ କଥାବାର୍ତ୍ତା ହେବା ତାଙ୍କ ଦେଶକୁ ଯିବା ତାଙ୍କ ଦେଶରେ ଟିକିଏ ବୁଲାବୁଲି କରିବା ତାଙ୍କ ଦେଶରେ କ'ଣ ଭଲ ଜିନିଷ ଦେଖିବା ତାଙ୍କ ସହିତ ଟିକିଏ ସମୟ ବିତାଇବା ସବୁକିଛି ତାଙ୍କ ସହିତ ସେମାନେ ଭଲ ସମ୍ପର୍କ ସହିତ ଅନଲାଇନ୍ରେ ଆଗଉଛନ୍ତି ଏଇ ସମ୍ପର୍କକୁ ଓ ନିର୍ମାଣ ଭିତ୍ତିଭୂମି ନିର୍ମାଣ ସମର୍ଥନ ବହୁତ କିଛି ନିର୍ମାଣ ମଧ୍ୟ କରୁଛନ୍ତି ଇଣ୍ଡୋନେସିଆ ପର୍ଯ୍ୟଟନ କ୍ଷେତ୍ର